ହଁ କାମ ସବୁ ସରିଲାଣି ଆଉ ଫ୍ରି ହେଲେ ଯିବା ସୋ ଦେଖିବାକୁ ଆଉ ଜଲ୍ଦି ଟିକେ କାମ ସାରିଦେ ଯଦି ଆଉ କିଛି କ'ଣ ଅଛି ହେଲା ହଉ ସେ ସୂଚିତ୍ରା ଏହି ଜଗତସିଂହପୁର ସୂଚିତ୍ରାକୁ ଯିବା ଆଉ କୋଉଠିକି ଯିବା ସେଇଠିକି ଯିବା ହଁ ସେଇଠି ଯିବା ଆଉ ବାଟରେ ଗଲାବେଳେ ଟିକେ ଗୁପ୍ଚୁପ୍ ହେଇକି ଖାଇବା ନା ଆସିଲାବେଳକୁ ଖାଇବା ହଉ ହଉ ହଉ ଖାଇକି ଯିବା ଆଉ ଆଉ ଜଲ୍ଦି ଟିକେ ରେଡ଼ି ହେଇକି ଆସେ

ହଁ ଆଉ ହଁ ହଉ ସେ ମୁଭି କୋଉ ମୁଭିଟା କହିଲୁ ମୋ ନାଁ'ଟା ମନେନାହିଁ ହଁ ହଁ ହଉ ହଉ ଯିବା ହଉ ଆସୁନୁ ଯିବା ଡେରିହେବ କାଳେ

ଆଉ ଆଉ ଗୁପ୍ଚୁପ୍ ଚାଲ୍ ଟିକେ ଖାଇଦେବା ଏଇ ଟିକେ ଏଇ ଯୋଉ ଦୋକାନରେ ଗୁପ୍ଚୁପ୍ଟା ବାଲାଟା ଅଛି ସେଇଠି ଭଲ ସେ ଗୁପ୍ଚୁପ୍ ଦିଏ ଏଇଠୁ ଖାଏ ଏଇଠି ଭଲଲାଗେ ଏଇଟା ଚାଲ ଭଲ ଲାଗୁନି ଆଉ ଟିକେ ବାଟରେ ଗଲାବେଳେ ସେ ସିନେମା ହଲ୍ରେ ଟିକେ ଇଏ ଖାଇବନି ଚଣାବୁଟ ହିଁ କରିଦେବୁ

ନାହିଁ ଗାଡ଼ିବାଲାକୁ ବୁକିଂ କରିଥିଲି ସିଏ ତାକୁ ଆଉ ଫୋନ୍ କରିନି ରହିଥା ମୁଁ ତାକୁ ଟିକେ ଫୋନ୍କରେ ସେ କଣ କହୁଛି

ହ୍ୟାଲୋ ସିଏ କଣ କହୁଛି ଟିକେ ଲେଟ୍ ହେବ ବୋଲି ଆଉ କଣ କରିବା ହଉ ମୁଁ ବୁକିଂ କରିଦେଇଥିଲି ସେ କଣ ଏବେ କହୁଛି ମୋର ଟିକେ ଆଉ ଜଣେ ପ୍ୟାସେଞ୍ଜର୍ ଅଛନ୍ତି ତାଙ୍କୁ ଛାଡ଼ିକି ଯିବି ଆଉ ଦେଖିଲାବେଳକୁ ଏବେ କହୁଛି ଆଉ କଣ କରିବା ବସ୍ରେ ଯିବା ନା ମ୍ୟାଜିକ୍ରେ ଯିବା ମ୍ୟାଜିକ୍ରେ ମ୍ୟାଜିକ୍ କଣ ଯାଉଥିବ ଏତେବେଳେ ଆଉ ସେ ବସ୍ରେ ନହେଲେ ପଳେଇବା ହଁ ହଉ ଚାଲେ ବସ୍ରୁ ପଳେଇବା ଆଉ

ଫିଲ୍ମଟା ଭଲ ହେଇନି

ହଁ ଆମ ଡେଲି ଲାଇଫ୍ ଉପରେ ହେଇଛି ଆଉ ହଁ ମୋତେ ଏଇ ଫିଲ୍ମଗୁଡ଼ା ସବୁ

ହଁ ମୋତେ ବି ଫିଲ୍ମ ମୁଁ ଏତେ ଦେଖେନି ଆଜି ତୋ ସାଙ୍ଗରେ ଆସିଛି ମୋତେ ଦେଖିକି ବହୁତ ଭଲଲାଗିଲା ଆଉ ଇଏ ଉତ୍ତମ ମହାନ୍ତି ଫିଲ୍ମଟା ବହୁତ ଭଲ ଲାଗେନି ଆଗକାଳ ଲୋକଙ୍କୁ ଭଲଲାଗେ ଏବେ ବି ବହୁତ ପିଲାଙ୍କୁ ତାଙ୍କୁ ବି ଭଲଲାଗେ ଆଉ ସେମାନଙ୍କର ଆକ୍ଟିଙ୍ଗ୍ ବି ବହୁତ ଭଲ ଆଉ ଏଠି ବହୁତ ଜୋର୍ସେ ଗରମ ହେଉଛି ଖରାଦିନ ଏଇଠି ବହୁତ ଜୋର୍ସେ ଗରମ ହେଉଛି ଫିଲ୍ମଟା ଦେଖିକି ସାରିକି ଯିବା ନା କଣ କହୁଛୁ ଅଧାରୁ ପଳେଇବା ମୋତେ ଜୋର୍ରେ ଗରମ ହେଲାଣି ତୁ ନହେଲେ ଚାଲେ ଯିବା ଆମେ

ହଁ ହଉ ଆସେ ଆଉ ମୁଁ ରହୁଛି ହେଲା